ୟୁ ଏଫ ଓ ବିଷୟରେ ନାଶା ବୈଜ୍ଞାନିକମାନେ ବହୁତ ଅନୁସନ୍ଧାନ କରୁଛନ୍ତି ଏବଂ କରିଛନ୍ତି ମଧ୍ୟ ଏହି ୟୁଏଫଓର ଅନୁସନ୍ଧାନରେ ସେମାନେ ପୁରା ପୁରା କନକ୍ଲୁଜନ ନାହାନ୍ତି ଯେ ଏଲିଏନ୍ସ ଅଛନ୍ତି କିନ୍ତୁ କିଛି କିଛିଟା ଆଂସିକ ସାଇନ୍ ସେମାନେ ଦେଖିଛନ୍ତି ଏଲିଏନ୍ସର ଥିବାର ତ ଏଥିରେ ଏଥିରେ ବୈଜ୍ଞାନିକ ମାନଙ୍କର ବୈଜ୍ଞାନିକ ମାନଙ୍କର ଖୋଜଟା କଣ୍ଟିନ୍ୟୁ ଅଛି ଏଥି ବିଷୟରେ କିଛି ଯଥାର୍ଥ ପ୍ରମାଣ ପାଇପାରିନି ତ ସେଥିଲାଗି ଏହାକୁ ଉନ୍ମୋଚନ ସେମାନେ କରିନାହାନ୍ତି କିନ୍ତୁ ହଁ ମଙ୍ଗଳ ଗ୍ରହରେ ଜୀବନ ଅତିବାହିତ କରିବା କିଛିଟା ଉପଯୋଗୀ ତ ସେଥିଲାଗି ନାଶା ବୈଜ୍ଞାନିକମାନେ ସେମାନଙ୍କର ଖୋଜ ଟା ଚାଲୁ ରଖିଛନ୍ତି ମୋର ମତ ଏୟା ଯେ ଏଲିଏନ ଥାଇପାରନ୍ତି ଥାଇପାରନ୍ତି ଅନ୍ୟ ଗ୍ରହରେ